ନବଜାତ ଶିଶୁ ପାଇଁ ପ୍ରଥମେତ ତାର ଏକୋଇଶିଆ କରାଯାଏ ଏକୋଇଶିଆର ବହୁତ ପ୍ରଥା ରହିଛି ଯେମିତିକି ଆମର ଦୋଳିରେ ଝୁଲାନ୍ତି ଆଉ ସତ୍ୟନାରାୟଣ ପୂଜା କରାଯାଏ ସେମିତି ପିଲା ତାଙ୍କର ଟିକେ ବଡ଼ ହେଲା ପରେ ତାଙ୍କର ନାମକରଣ କରାଯାଏ ତାଙ୍କର ଯେଉଁ ପାଞ୍ଜି ହିସାବରେ ତାଙ୍କର ନାମକରଣ ଦିଆଯାଏ କିଛି ଦିନ ହେଲା ପରେ ପିଲା ଯେତେବେଳେ ଛଅ ମାସ ପରେ ପିଲା ଯେତେବେଳେ ଖାଇବାକୁ ମାନେ ବାହାର ଖାଦ୍ୟ ତାକୁ ଦିଆଯିବ ତ ତା ପୂର୍ବରୁ ଅନ୍ନପ୍ରାଶନ ବି କରାଯାଏ ସେମିତି ଆମର ରହିଲା ମୁଣ୍ଡନ ମୁଣ୍ଡନ ବି ଗୋଟେ ଛୁଆକୁ ଗୋଟେ ବର୍ଷ କିଛି ବର୍ଷ ପରେ ଯେକୌଣସି ଗୋଟେ ମନ୍ଦିର ବା ହଉ ନହେଲେ ଘରେ ଭଗବାନଙ୍କୁ ଯାଚି ହିସାବରେ ତାର ମୁଣ୍ଡନ ବି କରାଯାଏ ଏସବୁ ବହୁତ ପ୍ରକାରର ଓଡ଼ିଶାରେ ତାର ପ୍ରଥା ରହିଛି ଓ ଆମେ ବି ତାକୁ ପାଳନ କରୁ ଯେମିତି ତେଲ ମାଲିସ୍ ଛୁଆକୁ ବି ଏନ୍ତୁଡ଼ିଶାଳରୁ ହିଁ ତେଲ ମାଲିସ୍ କରାଯାଏ ଆଉ ଏହା ସବୁବେଳେ ତା'ର ବଡ଼ିର ଡେଭଲ୍ପମେଣ୍ଟ୍ ପାଇଁ ଭିଟାମିନ୍ ଡି ପାଇଁ ତେଲ ମାଲିସ୍ କରାଯାଏ